ହ୍ୟାଲୋ ମହାନ୍ତ ଟ୍ରାଭେଲ୍ସ ଏଜେନ୍ସିରୁ କହୁଥିଲେ ମୁଁ ଆମ ପୁରୀ ପୁରୀନ୍ଦାରୁ ନିର୍ମଳା ମହାନ୍ତ ଗୋଟେ ଗାଡ଼ି ବୁକ୍ କରିଥିଲି ଆପଣଙ୍କର ଆପଣଙ୍କ ଗାଡ଼ି ମୋତେ ଠିକ୍ ସମୟରେ ନେଇ ପହଞ୍ଚାଇ ପାରିଲାନି ବାରିପଦା ନେଇ ପହଞ୍ଚାଇ ପାରିଲାନି ଫଳରେ ମୋର ଭୁବନେଶ୍ୱର ଯିବାରେ ଟ୍ରେନ୍ ମୁଁ ଧରିପାରିଲିନି ମୋର ଭୁବନେଶ୍ୱର ଯିବାରେ ଅସୁବିଧା ହେଲା ଦେଖନ୍ତୁ ମୋର ସକାଳ ଛଅଟାରେ ଟ୍ରେନ୍ ଧରିବାର ଥିଲା କିନ୍ତୁ ଆପଣଙ୍କର ଗାଡ଼ି ମୋତେ ନେଇ ପହଞ୍ଚାଇ ପାରିଲା ନାହିଁ ଫଳରେ ମୁଁ ଭୁବେନେଶୋର ଟ୍ରେନ୍ ଧରିପାରିଲିନି କି ଭୁବେନେଶୋର ଯାଇପାରିଲିନି ତେଣୁ ଆପଣଙ୍କୁ ଯେଉଁ ପଇସା ଦେଇଛି ପଇସାଟା ଆପଣ ରିଟର୍ଣ୍ଣ୍ କରିଦିଅନ୍ତୁ ମୋତେ